ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ଏହା ରହୁଛି କି ଅଙ୍ଗନବାଡ଼ି କର୍ମଚାରୀମାନେ ଦୀର୍ଘଦିନ ହେବ ଧରି ଆନ୍ଦୋଳନ କରୁଅଛନ୍ତି ଏଇଥିପାଇଁ ଆନ୍ଦୋଳନ କରୁଅଛନ୍ତି କି ତାଙ୍କର ସଠିକ୍ ଦରମା ଆସୁନାହିଁ ଦରମା ସବୁ ଆଉ ବଢ଼ୁନାହିଁ ଯାହାଫଳରେକି ସେମାନେ ଆନ୍ଦୋଳନ କରିବାକୁ ବହୁତ୍ କର୍ମଚାରୀମାନେ ରହୁଛନ୍ତି ସରକାର ବି ତାଙ୍କ କଥା କୌଣସି ଗୁରୁତ୍ୱର ଦେଉନାହାନ୍ତି ଯେ ଯେଉଁଥିପାଇଁକି ଅନଙ୍ଗବାଡ଼ି କର୍ମଚାରୀମାନେ ମାସ ମାସ ଧରି ଦିନରାତି ଚବିଶ ଘଣ୍ଟା ଧରି ଆନ୍ଦୋଳନ କରି ଚାଲୁଛନ୍ତି ଷ୍ଟ୍ରାଇକ୍ ବି କରୁଛନ୍ତି କିନ୍ତୁ ସରକାର ଆମର କୌଣସି ଗୁରୁତ୍ୱପୂର୍ଣ୍ଣ କିଛି ଦେଉନାହାନ୍ତି ସେହିପରି କି ମାଷ୍ଟରମାନେ ମାଷ୍ଟରମାନେ ବି ବହୁତ ଆନ୍ଦୋଳନ କରୁଛନ୍ତି ଏଥିପାଇଁକା କି ଆଉଟ୍ ଯେଉଁମାନେ ରହୁଛନ୍ତି ସେମାନଙ୍କର କଣ୍ଟ୍ରାଚୁଆଲ୍ ଉଠାଉ ନାହାନ୍ତି କଣ୍ଟ୍ରାଚୁଆଲ୍ ଉଠେଇବା ନ ହେତୁ ରେଗୁଲାର୍କୁ ରେଗୁଲାର୍ ବି କରୁନାହାନ୍ତି ଏସବୁ ଦୃଷ୍ଟିରୁ ଦେଖିଲେ କିଛି ବି ରହୁନାହାନ୍ତି